ପଶୁପାଳନରେ ପଶୁମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଶୀତଦିନେ ସାଧାରଣତଃ ଗୋରୁମାନଙ୍କ ପାଦରେ ଫାଟୁଆ ରୋଗ ହୋଇଥାଏ ତେଣୁକରି ଶୀତଦିନ ପୂର୍ବରୁ ନିକଟସ୍ଥ ପଶୁ ଅଧିକାରୀ ଆସି ପ୍ରତିଷେଧକ ଟୀକା ଦେଇ ଯାଆନ୍ତି ଏବଂ ଶୀତଦିନ ପରେ ମଧ୍ୟ ଆଉଥରେ ପ୍ରତିଷେଧକ ଟୀକା ଦିଆଯାଇଥାଏ ଏହାଦ୍ଵାରା ପଶୁମାନଙ୍କର ପାଦ ସୁରକ୍ଷିତ ରହିଥାଏ ସେହିପରି ମୁଖ ଗହ୍ଵର ରୋଗ ସାଧାରଣତଃ ବର୍ଷାଦିନେ ଆରମ୍ଭରୁ ହୋଇଥାଏ ତେଣୁକରି ବର୍ଷାଦିନ ପୂର୍ବରୁ ନିକଟସ୍ଥ ପଶୁ ଅଧିକାରୀ ପ୍ରତିଷେଧକ ଟୀକା ଦେଇ ଯାଆନ୍ତି ବର୍ଷାଦିନ ପରେ ମଧ୍ୟ ଆଉ ଥରେ ପ୍ରତିଷେଧକ ଟୀକା ଦିଆଯାଇଥାଏ